ବଉଦ ଜିଲ୍ଲାରେ ପ୍ରସିଦ୍ଧ ଦୁଇଟି ମନ୍ଦିର ଅଛି ଗୋଟିଏ ହେଲା ଚାରିଶମ୍ଭୂ ମନ୍ଦିର ଆଉ ଗୋଟିଏ ହେଲା ଭୈରବୀ ମନ୍ଦିର ଭୈରବୀ ମନ୍ଦିରଟି ପ୍ରସିଦ୍ଧ ମନ୍ଦିର ଯାହାକି ମଙ୍ଗଳବାର ଦିନ ପୂଜା ଅର୍ଚ୍ଚନା କରାଯାଇଥାଏ ଏବଂ ଲୋକମାନେ ମାନସିକ କରି ଏହି ଭୈରବୀ ମନ୍ଦିରକୁ ପୂଜା ଅର୍ଚ୍ଚନା କରିବାପାଇଁ ଆସନ୍ତି ଯଦି ମାନସିକ ପୂର୍ଣ୍ଣ ହୁଏ ତାହେଲେ ଲୋକମାନେ ବୋଦା ବଳୀ ଦେଇଥାନ୍ତି ଏବଂ ଅନେକ ଲୋକମାନେ ଚାରିଶମ୍ଭୁ ମନ୍ଦିରକୁ ମଧ୍ୟ ଦର୍ଶନ କରିବାପାଇଁ ଯାଇଛନ୍ତି ଏବଂ ଚାରିଶମ୍ଭୁ ମନ୍ଦିରରେ ଚାରୋଟି ଶମ୍ଭୁ ଶମ୍ଭୁକୁ ନେଇକି ଏ ମନ୍ଦିର ପ୍ରସିଦ୍ଧ ଅଛି ଚାରିଶମ୍ଭୁ ମନ୍ଦିରରେ ସାଧାରଣତଃ ଭାବରେ କହିବାକୁ ଗଲେ ଆମର ଶ୍ରାବଣ ମାସରେ ପୂଜା ଅର୍ଚ୍ଚନା କରାଯାଇଥାଏ ଏବଂ ଶିବରାତ୍ରି ହେଉଛି ପ୍ରସିଦ୍ଧ ଯାହାକି ଏହିଦିନ ଲୋକମାନେ ପୂଜା ଅର୍ଚ୍ଚନା କରିବା ସହିତ ଅନ୍ୟଦିନ ମଧ୍ୟ ପୂଜା ଅର୍ଚ୍ଚନା କରିଥା'ନ୍ତି ଏହି ଶିବରାତ୍ରି ଦିନ ଲୋକମାନେ ମାନସିକ କରି ନିଜର ମନର ଭାବକୁ ଭଗବାନଙ୍କ ଠାରେ ପ୍ରକାଶ କରିଥା'ନ୍ତି ଏବଂ ମାନସିକ ପୂର୍ଣ୍ଣ ହେଲେ ବିଭିନ୍ନ ବିଭିନ୍ନ ପ୍ରକାରର ଭୋଗରାଗ ଦେଇ ମଧ୍ୟ ନିଜର ମନସ୍କାମନାକୁ ପୂର୍ଣ୍ଣ କରିଥା'ନ୍ତି